ହ୍ୟାଲୋ ହଁ ହଁ କେଉଁଠୁ କହୁଥିଲେ ଆଜ୍ଞା କହିଲେ ଆଚ୍ଛା ଆଚ୍ଛା ଏ ରବି ବାବୁଙ୍କ ଘରୁ କି ଆଚ୍ଛା ଆଚ୍ଛା ହଁ ମୁଁ ସିଏ ତ ଲଗାଇକି ଯାଇଥିଲା ଆମର ଯେଉଁ ସୁଶାନ୍ତ ମିସ୍ତ୍ରୀ ସେ ଯାଇଥିଲା ତ କରିବା ପାଇଁ ଆପଣଙ୍କର କ'ଣ କରିଛି ଆପଣଙ୍କର କାମ ଆଚ୍ଛା ଆଜ୍ଞା ଆଜ୍ଞା ହେଉ ଠିକ୍ଅଛି ଯାହା ଆପଣ ତ କହିଲେ ଆପଣଙ୍କ ଅଭିଯୋଗକୁ ମୁଁ ରଖିଲି ମୋର ଯେଉଁ ମିସ୍ତ୍ରୀମାନେ ଯାଉଛନ୍ତି ଲଗାଇବା ପାଇଁ ଏ ସେମାନଙ୍କ ଭିତରୁ ସେ ସୁଶାନ୍ତ ଯାଇଥିଲା ଆପଣଙ୍କ ଘରକୁ ଲଗାଇବା ପାଇଁ ମୁଁ ହଁ ସୁଶାନ୍ତ ଯାଇଥିଲା ଲଗାଇବା ପାଇଁ ମୁଁ ଜାଣିଛି ତ ସେ ସୁଶାନ୍ତ ଆସୁ ମୁଁ ତାକୁ କହିବି ବୋଧେ ୱାରିଙ୍ଗ୍ ଯେଉଁ କରିଛି ସେ ୱାରିଙ୍ଗ୍ରେ ବୋଧେ କେଉଁଠି ଡିଫେକ୍ଟ ଥିବ ସେଇଥିପାଇଁ ଆପଣଙ୍କ ଲାଇନ୍ ଦପ୍ ଦପ୍ ହେଉଛି ଆଉ କନେକ୍ସନ୍ ଯଦି ହୁଁ ହୁଁ ଆଜ୍ଞା ଆଜ୍ଞା ଆଜ୍ଞା ନାହିଁ ସେ ସୁଶାନ୍ତ ଆସୁ ମୁଁ ତାକୁ ପଠାଇବି ଆଜ୍ଞା ମୁଁ ତାକୁ ପଠାଇବି କାରଣ ସେ ଯଦି ୱାରିଙ୍ଗ୍ ଏପଟ ସେପଟ ନେଗେଟିଭ ପଜେଟିଭ ଏପଟ ସେପଟ ହୋଇଯାଇଥିବ ତାହେଲେ ଏମିତି ଧପ୍ ଧପ୍ ବି ହେବ ଆଉ ଯଦି ଆର୍ଥିଂ ମଧ୍ୟ ଠିକ୍ ଭାବରେ ଲାଗି ନଥିବ ତାହେଲେ ମଧ୍ୟ ଦପ୍ ଦପ୍ ହବ ଅଁ ତଥାପି ମୁଁ ଆସୁ ନାଇଁ ସେଇଟା ତ ଠିକ୍ କଥା ଆପଣ ତ ପଇସା ଦେଇଛନ୍ତି ମୁଁ ଜାଣିଛି ଅଁ ରବିବାବୁ ମୋତେ ବି ଜାଣିଛନ୍ତି ମୋ କାମ ବି କେବେ ମୋର ଖରାପ ହୁଏନି କିନ୍ତୁ ଏହି ଥରକ ସୁଶାନ୍ତ ଯାଇଥିଲା କରିବା ପାଇଁ ସେ ବି ନୂଆ ମିସ୍ତ୍ରୀଟି ଆଉ ଜାଣିନି ହେଉ ଠିକ୍ଅଛି ମ୍ୟାଡ଼ାମ ମୁଁ ଆପଣଙ୍କ କଥା ରଖିଲି ଆଉ ସେ ସୁଶାନ୍ତ ଆସୁ ହଁ ଆଜ୍ଞା ନିଶ୍ଚିତ ନିଶ୍ଚିତ ମୁଁ ସେହି ସୁଶାନ୍ତ ମିସ୍ତ୍ରୀ ଆସୁ ମୁଁ ତାକୁ ଆଜି ରାତି ସୁଦ୍ଧା ଆପଣଙ୍କୁ ପଠାଇବି ସିଏ ଯାଇକରି ଆପଣଙ୍କ ଘରେ ସେ ଲାଇନ୍ ଗୁଡ଼ାକ ଠିକ୍ କରିକି ଆସିବ ହେଲା ଆଜ୍ଞା ଆଜ୍ଞା ଆଜ୍ଞା ହଁ ରହିଲି ମ୍ୟାଡ଼ାମ ନମସ୍କାର ଆଜ୍ଞା ଆଜ୍ଞା ହଁ